ହ୍ୟାଲୋ ହଁ ରଣା ବାବୁ କହୁଛନ୍ତି କି ମୁଁ ପହର ଦିନକୁ ଗୋଟେ ସୋନପୁରରୁ ପାତାଳୀ ଯିବାକୁ ପଡ଼ିବ ମୋତେ କେତେ ଟଙ୍କା ଲାଗିବ ତୁମ ଅଟୋରେ ଗଲେ ନା ନା ମୁଁ ଚାରି ଘଣ୍ଟା ପରେ ମୁଁ ପୂଜା ସାରିକି ମୁଇଁ ଚାରି ଘଣ୍ଟା ନ ରହିବି ଆଉ ପଳେଇ ଆସିବି ଚାରି ମିଣ୍ଟିରର ଚାରି ହଜାର କମ୍ କରନ୍ତୁ ଆଜ୍ଞା ଏତେ ଏତେ କଣ ରେଟ କରୁଚନ୍ତି କମ୍ କରନ୍ତୁ ଟିକିଏ ଏ ତିରିଶ କିଲୋମିଟରକୁ ଏତେ ରେଟ କଣ କହୁଛନ୍ତି କଣ କହିଲେ ଆଜ୍ଞା ତେଲ ବଢ଼ୁଛି ବୋଲି ତୁମେ ଏତେ ରେଟ କଣ କହୁଛନ୍ତି ଯେ ହଉ କମ୍ରେ ଦିଅ ତା'ପରେ ଏତେ ରେଟ କରନାହିଁ ଆପଣଙ୍କ ନାଁ ଅଛି ଯଦି ଏତେ ତୁମକୁ ଆମେ ସବୁବେଲେ ମାନେ ଡାକିକି ନଉଚୁଁ ତାପରେ ତୁମେ ଏତେ ରେଟ କରିବ ତାପରେ ଆମେ କେମିତି କି ତୁମ ହିସାବରେ ମାନେ କହୁଛ ଏମିତି ତିରିଶ କିଲୋମିଟର ହେବ ଅଲଗା ଅଟୋମାନେ ତ କମ୍ ନେଉଛନ୍ତି ତିନି ହଜାର ଟଙ୍କା

ମୁଁ ତ ବେଶୀ ସମୟ ରହିବିନି ମୁଁ ଖାଲି ପାଞ୍ଚ ଘଣ୍ଟା ରହିକି ପୂଜା ସରିଲେ ମୁଁ ପଳେଇଆସିବି ଆଉ ଦୁଇଶହ ଟଙ୍କା ନିଅନ୍ତୁ ବତିଶ ଶହ ଟଙ୍କା ନେଉ ନାହାନ୍ତି ନହେଲେ କେତେ ସମୟରେ ଏମିତି ଆଠଟା ଆଠଟା ସମୟରେ ଘରକୁ ଆସିବେ ପଚିଶ ପଚିଶ ତାରିଖ ଆଠଟା ବେଳେ ସଖାଳୁ ଭୋର ସକାଳୁ ଆସିବେ ଏଇ ସୋନପୁର

ହଁ ହଁ ହୋଉ ହୋଉ